ହଁ ଆମର ଏଇଠି ସବୁପ୍ରକାର ମିଳେ ଜିନିଷ ଶାଢ଼ୀରୁ ନେଇକରି ଘର ସଜେଇବା ଜିନିଷ ଟେଡ଼ିବିୟର୍ ସବୁପ୍ରକାର ମିଳେ ସରି ସରି ଆମର ଏପଟେ ଟିକିଏ ବିଜି ରହିଯାଇଥିଲୁ ଆପଣ କ'ଣ ପଚାରୁଥିଲେ କି ଆଉଥରେ ପଚାରିବେ କି ଆମର ଏଇଠି ସ ଯେତେ ଦାମ୍ର ଖୋଜିବେ ସେତେ ଦାମ୍ର ପାଇବେ ହଜାର ଅଛି ପାଞ୍ଚ ହଜାର ଅଛି ଦଶ ହଜାର ଅଛି ସବୁପ୍ରକାର ଅଛି ଯେଉଁ ଶାଢ଼ୀର ଦାମ୍ ଦଶ ହଜାର ଅଛି ଆମର ସେଇ ଶାଢ଼ୀଟା ସବୁଠୁ ବେଷ୍ଟ୍ ଆଉ ସେଇଟା ହିଁ ଲୋକମାନେ ନେବାକୁ ପସନ୍ଦ କରନ୍ତି ଅଧିକ ସେଲ୍ ହୁଏ ଆମର ଷ୍ଟାଇଲିସ୍ ଷ୍ଟାଇଲିସ୍ ତ ସବୁ ପ୍ରକାର ଷ୍ଟାଇଲିସ୍ ଅଛି ଆପଣ କ'ଣ କହିଲେ ହଁ ମିଳିବ ଆପଣ ଯେମିତିକା ଯେମିତିକା ବଡ଼ର୍ ଚାହିଁବେ ସେମିତିକା ବଡ଼ର୍ ମିଳିବ ଆମ ଦୋକାନଟା ଭଞ୍ଜନଗର ମେନ୍ ରୋଡ଼୍ରେ ହଁ ଆମର ଅନଲାଇନ୍ରେ ବି ଅଛି ସେ ବ୍ୟବସ୍ଥା ବି ଅଛି ଆପଣ ଅନଲାଇନ୍ରେ ନେବାକୁ ଚାହଁବେ କି ହଁ ତ ଆପଣ ଯଦି ଅନ ଆମେ ଆପଣଙ୍କ ଘରକୁ ଡେଲିଭରୀ କରିଦେବୁ କିନ୍ତୁ ଆପଣଙ୍କୁ ଫାଷ୍ଟ ଆସିକି ଆମର ଏଇଠି ଦେଖିକି ଯିବାକୁ ପଡ଼ିବ ଯେ ଆପଣ କେମିତିକା ପସନ୍ଦ କରୁଛନ୍ତି ତ ତା' ହିସାବରେ ଆମେ ଆପଣଙ୍କ ଘରକୁ ପଠେଇଦେବୁ ଆପଣ ନ ଦେଖିଲେ ଆମେ କେମିତି ଜାଣିବୁ ଯେ ଆପଣଙ୍କୁ କେମିତିକା ପସନ୍ଦ କେତିକି କ'ଣ ହଁ ଟେଡ଼ିବିୟର୍ ଅଛି ବହୁତ ବଡ଼ ବଡ଼ ଟେଡ଼ିବିୟର୍ ଅଛି ଅଛି ଚାରି ହଜାରର ଅଛି ପାଞ୍ଚଶହର ଅଛି ଶହେର ଅଛି ପଚାଶର ବି ଅଛି ଆପଣ ଜାଣିପାରିବେ ତ ଆମର ଏଇଠିର ମୁଁ ଯେଉଁଠି କହିଲି ହଁ ହଁ ଆପଣ ଆସି ଭଞ୍ଜନଗର ମେନ୍ ରୋଡ଼୍କୁ ପଳେଇ ଆସିବେ ସେଇଠି ପଚାରି ଦେବେ ତୋଫାନ ବସ୍ତ୍ରାଳୟଟା କେଉଁଠି ଯିଏ କିଏ ବି ଆଣିକି ଛାଡ଼ିଦେବେ ହଁ ହଁ ହଁ ହଁ ଆପଣ ଯେତେବେଳେ ବି କଲ୍ କରିବେ ଆମେ ଆନ୍ସର୍ ଦେବାକୁ ରେଡି ଅଛୁ ହଁ ହଉ ଆପଣ ଯେତେବେଳେ ଆସିବେ ହଁ ହଉ ଠିକ ଅଛି ଆପଣ ଯେତେବେଳେ ବି ଆସିବେ ଆମକୁ କଲ୍ କହିଦେବେ ନହେଲେ ଆ ଆମେ ଆପଣଙ୍କୁ କହିଦେବୁ ଲୋକେଶନ୍ଟା ଏବେ ଆଉ କ'ଣ ପଚାରିବାର ଥିଲା କି ନା ମୁଁ ରଖିବି ହଁ ଠିକ ଅଛି ରଖନ୍ତୁ ବାଏ